ହ୍ୟାଲୋ ହଁ ଆଜ୍ଞା ନମସ୍କାର ଆଜ୍ଞା ଡକ୍ଟର ଡାକ୍ତର କହୁଛନ୍ତି କି ଆଜ୍ଞା ମୋର ଗୋଡ଼ଟା ଟିକେ ଫ୍ୟାକଚର୍ ହେଇଯାଇଛି ତ ତ ମାନେ ମୁଁ ମେଡ଼ିକାଲ୍ ଯିବାକୁ ଚାହୁଁଛି ତ କେତେଟାରୁ କେତେଟା ଆପଣ ମେଡ଼ିକାଲ୍ ଖୋଲା ହେଉଛି ଆଜ୍ଞା ଠିକ୍ ଅଛି ତ ଆଜ୍ଞା ଆପଣଙ୍କର ମେଡ଼ିକାଲ୍ରେ କ'ଣ କ'ଣ ସବୁ ସୁବିଧା ଅଛି ମାନେ କି କି ସୁବିଧା ଅଛି ମାନେ ମୋର ଗୋଡ଼ ଫ୍ୟାକଚର୍ ହେଇଯାଇଛି ସେଥିପାଇଁ ବ୍ଲଡ଼୍ ବାହାରୁଛି ତ କ'ଣ କ'ଣ ସବୁ ମାନେ ଟ୍ରିଟମେଣ୍ଟ କେମିତି ହବ ଭଲ କରୁଛନ୍ତି ତ ଆପଣ ଭଲ ମାନେ ଟ୍ରିଟମେଣ୍ଟ କରୁଛନ୍ତି ତ ବ୍ୟାଣ୍ଡେଜ୍ ଫ୍ୟାନଡେଜ୍ ଆପଣ ଲଗାଉଛନ୍ତି ତ ଭଲ ଠିକ୍ରେ ସାର୍ ଆଉ କ'ଣ ମାନେ ଏମିତି କିଛି ମୋର ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଛି ତ ମାନେ ମେଡ଼ିକାଲ୍ ପାଇଁ ତ ତାରି କିଛି କ'ଣ ଉନ୍ନତି କ'ଣ ହବ ମାନେ ପଇସା କ'ଣ ଡିସକାଉଣ୍ଟ ହବ କେତେ ଟଙ୍କା ଡିସକାଉଣ୍ଟ ହବ ହଁ ହଜାର ଦୁଇ ହଜାର ହଁ ତ ସାର୍ ବେଶୀ କ'ଣ ମାନେ ମେଡ଼ିକାଲ୍ରେ ବେଶୀ ଗହଳି ରହୁଛନ୍ତି କି ଓହୋ ମୋର ଗୋଡ଼ଟା ଫ୍ୟାକଚର୍ ହେଇଯାଇଛି ତ ମୁଁ ଆଜ୍ଞା ନମ୍ବର ଲଗାଇକି ରହି ପାରିବିନି ତ ମୁଁ ଟିକେ ବସିବା ପାଇଁ ମାନେ ବିଶ୍ରାମଗାର ମାନେ ଚେୟାର୍ ଫେୟାର ଅଛି ତ ସେଇଠି ଟିକେ ନା ନମ୍ବର ଲଗାଇବାକୁ ପଡ଼ୁଛି ଅ ହ ମୋର ଗୋଡ଼ ବେଶି କାଟୁଚି ହାଡ଼ ଟିକେ ମାନେ ଫ୍ୟାକଚର୍ ହେଇଯାଇଛି ଆଉ ଯିବାକୁ ଚାହୁଁଛି ସବୁ ନର୍ସ ଫର୍ସ ସମସ୍ତେ ଅଛନ୍ତି ତ ଭଲରେ ଟ୍ରିଟମେଣ୍ଟ ହେଉଛି ତ ଟିକେ ଆ ହା ଆଉ ତ ମାନେ କ'ଣ ବେଶୀ ଅପରେସନ୍ ଅପରେସନ୍ ଫସନ କ'ଣ ହବ କି ଅପରେସନ୍ ମୋ ଗୋଡ଼ର ହାଡ଼ଟା ଟିକେ ଭାଙ୍ଗି ଯାଇଛି ତ ମୁଁ ଚାଲି ପାରୁନି ତ ଯିବି କେମିତି ସାର୍ ଯିବି ଟିକେ ସୁବିଧା ଟିକେ ଅଛି କି ହଁ ହଁ ମୁଁ ଯିବାକୁ ଚାହୁଁଛି ମୋ ଗୋଡ଼ରେ ହାଡ଼ଟା ଭାଙ୍ଗି ଯାଇଛି ତ ସାର୍ କ'ଣ ଅପରେସନ୍ କରିବାକୁ ପଡ଼ିବ କି ହଁ ହଁ ହଉ ହଁ ସାର୍ ମୁଁ ଯିବି ସାର୍ ମୋର ହାଡ଼ଟା ଭାଙ୍ଗିଯାଇଛି ଆଉ ହାଡ଼ଟା ମାନେ ଯଏଣ୍ଟ କରିଦେବେ ନା ନା ଏଇଟା କଟାଇବାକୁ ପଡ଼ିବ ହାଡ଼ଟା

ହଁ ସାର୍ ହାଡ଼ଟା ମୋର ଏଇଟା କ'ଣ କାଟିବାକୁ ପଡ଼ିବନା ହାଡ଼ଟା ଆପଣ ମାନେ ସିଲେଇ କରିକି ଜଏଣ୍ଟ କରିବେ ନା ରଡ଼୍ ପକାଇବେ ନା କାଟିଦେବେ ମୋ ଗୋଡ଼ଟାକୁ ହଁ ରଡ଼୍ ପକାଇବେ ତ ସାର୍ କେତେ ଟଙ୍କା ଖର୍ଚ୍ଚ ହବ ହଁ ଠିକ୍ ଅଛି ସାର୍ ଦଶପନ୍ଦର ହଜାର ଖର୍ଚ୍ଚ ହବ ତ ହଁ ମୋର ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଅଛି ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଥିଲେ କେତେ ଟଙ୍କା ଡିସକାଉଣ୍ଟ ହବ

ଓକେ ସାର୍ ଠିକ୍ ଅଛି ହଉ ସାର୍ ରଖିଲି ହଁ ହଁ ହଁ ହଉ ଆଜ୍ଞା ଠିକ୍ ଅଛି ହଉ ଆଜ୍ଞା ଠିକ୍ ଅଛି